ଆମ ଅଞ୍ଚଳର ଲୋକମାନେ ପୁରୀ ଯିବାକୁ ପସନ୍ଦ କରିଥାନ୍ତି କାରଣ ସେଠାରେ ଜଗନ୍ନାଥ ପ୍ରଭୁ ଅଛନ୍ତି ତାଙ୍କୁ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଆମ ଅଞ୍ଚଳରୁ ସବୁବେଳେ ପ୍ରାୟ ପ୍ରତ୍ୟେକ ମାସରେ ପରିଦର୍ଶନ କରି ଆସନ୍ତି ଏବଂ ଅନ୍ୟ ସାଥି ମାନଙ୍କୁ ମଧ୍ୟ ଆସିକି କହନ୍ତି ସେଠାର କିଭଳି ଭାବରେ ସେ ପ୍ରଭୁ ଜଗନ୍ନାଥ ସେଠାରେ ଦର୍ଶନ କଲେ ଏବଂ ସେଠାରେ ସ୍ମୃତି କ'ଣ ଆସିକି କହନ୍ତି ସେଥିପାଇଁ ପ୍ରାୟ ଆମର ଲୋକମାନେ ପୁରୀ ଯିବାକୁ ପସନ୍ଦ କରିଥାନ୍ତି